ଗାଁରେ ଖେଳ ହୁଏ କ୍ରିକେଟ ହୁଏ ଭଲି ହୁଏ ଭଲି ଖେଳରେ ବି ମାନେ ନିଜର ହିଁ ବେନିଫିଟ ରହୁଚି ନିଜର ଦୌଡ଼ି ଦୌଡ଼ି ଖେଳୁ ନିଜର ଦେହ ଶରୀର ସୁସ୍ଥ ରହିବ ଭଲି ବି ଭଲି ବି ଖେଳୁ ଆମ ଗାଁରେ ଯେବେ ବି ମାନେ ଗୋଟିଏ ଗାଁ ତରଫରୁ ପଞ୍ଚାୟତ ତରଫରୁ ଖେଳ ଆସିବ ତ ଆମେ ସେଠୁ ଭାଗ ନେଉ ଖେଳିବାକୁ ଆଗ୍ରହ ହେଉ କ୍ରିକେଟ ହେଉ ନା ଭଲି ହେଉ ନା କଣ ହେଉ ନିଜର ହିଁ ବେନିଫିଟ ମିଳେ ସେଇଠେ ଯାହାବି ହୁଏ ସବୁ ଭଲ ହୁଏ ଗାଁର ଖେଳ